ଆମର୍ ଭାରତ୍ ନେ ଭାରତ୍ ନେ ଯେତେଟା ବି ରାଜ୍ୟ ଅଛେ ଇସବୁ ରାଜ୍ୟମାନଙ୍କ ତାର୍ମାନେ ଆମର୍ ପ୍ରିୟ ରାଜ୍ୟ ହେଲା ଆମର୍ ଓଡ଼ିଶା ଆର୍ ସେ ଓଡ଼ିଶା କେ ମୁଇଁ ଭଲ୍ ପେଂସିଁ କାଁ ହେଲା ଯେ ସେ ଓଡ଼ିଶା ରେ ଆମର୍ ଜେନ୍ ଜଗନ୍ନାଥ୍ ଅଛନ୍ ପୁରୀ ମନ୍ଦିର୍ ସେ ଯେ ସେ ରାଜ୍ୟ କେ ମୋତେ ତାର୍ମାନେ ଯିବାର୍ କେ ବହୁତ୍ ଭଲ୍ ଲାଗ୍ସି ଆରୁ ପୁରୀ କେ ଜେଇ କରି ସେ ଜଗନ୍ନାଥ୍ କେ ଦେଖବାର୍ ଲାଗି ମୋର ମନ୍ ଟା ବହୁତ୍ ଚାଁହୁଛେ ଆଉ ସେଇଟା ସେ ଯାତ୍ରା ପିଅଡ଼୍ କେ ଜିମି ବୋଲି କରି ତାର୍ମାନେ ଭାବ୍ବାର୍ ଗଲେ ମୋତେ ତାର୍ମାନେ କାଣା ହେସି କି ସେ ଜଗନ୍ନାଥ୍ କେ ଦେଖବାର୍ ଲାଗି ବହୁତ୍ ଇଚ୍ଛା ଲାଗ୍ସି ସେଇଟା ସମୁଦ୍ର କୁଲେ ଆମର୍ ଜେନ୍ ପୁରୀ ମନ୍ଦିର୍ ଟା ଅଛେ ସେ ସମୁଦ୍ର କେ ବି ଦେଖବାର୍ ଲାଗି ବହୁତ୍ ମନ୍ ଲାଗ୍ଛି ଆଉ ଆଏଜ୍ ଦିନ୍ ତକ୍ ମୁଇଁ ତାର୍ମାନେ କାଣା ଅଛେ କି ସେ ପୁରୀ ମନ୍ଦିର୍ କେ ନୁହେ ଦେଖେ ତାଲି ଆଉ ଜିମି ଜିମି ବୋଲି ଭାବିସେ ଆର୍ ତାର୍ ସମିୟା ୟେଲେ ମୁଇଁ ସେ ପୁରୀ ମନ୍ଦିର୍ ଜେଇ କରି ଭଗବାନ୍ କୁ ଦର୍ଶନ କର୍ମୁ ବୋ ମୋର୍ ପୁଣ୍ୟ ହେବା